ପରିବାରରେ ସାଂସ୍କୃତିକ ପରମ୍ପରା ହେଉଛି ରଜ ଏହା ହେଉଛି ବଡ଼ ପର୍ବ ଏହାକୁ ପାଞ୍ଚ ଦିନ ପାଳନ କରାଯାଇଥାଏ ସଜବାଜ ପହିଲି ରଜ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ଭୂମି ଦହନ ଏବଂ ବସୁମତୀ ସ୍ନାନ ଏହି ରଜରେ ଅନେକ ପ୍ରକାର ଘରେ ପିଠାପଣାର ଆୟୋଜନ ହୋଇଥାନ୍ତି ଏବଂ ଝିଅପିଲାଙ୍କ ମାନଙ୍କ ପାଇଁ ନୂଆ ଡ୍ରେସ୍ ହୋଇଥାନ୍ତି ରଜ ପାନ ଖାଇଥାନ୍ତି କଦଳୀ ପାଟୁକାରେ ଚାଲିଥାନ୍ତି ଦୋଳି ଖେଳିଥାନ୍ତି ଏବଂ ତାଙ୍କୁ କିଛି କାମ ନ କରିବା ପାଇଁ କୁହାଯାଇଥାଏ ଏହି ପର୍ବକୁ ନେଇ ଘରଲୋକମାନେ ବହୁତ ବଡ଼ ଆୟୋଜନ କରିଥାନ୍ତି ଏବଂ ବହୁତ ମଜାମସ୍ତି କରିଥାନ୍ତି ଏହିପରି ଭାବରେ ରଜ ପର୍ବଟି ପାଳନ କରାଯାଇଥାଏ